ମୁଇଁ ଫେରେନ୍ଲବ୍ଲି ମାଖିଲି ଯେ ମୋର୍ ମୁହୁଁକେ ବହୁତ୍ ରିଆକ୍ସନ୍ କଲା ଧୋପ୍ ଧୋପ୍ ଗୁ ଲାଲ୍ ଲାଲ୍ ହୋଇକିରି ବାହାରିଲା ଧୋପ୍ ଧୋପ୍ ହୋଇକିରି ଛଉ ହେଲା ସେଟାକେ ମୋତେ ବହୁତ୍ ସେଟା ସିନା ରିଆକ୍ସନ୍ କଲା ବହୁତ୍ ଖରାପ୍ କଲା ସେ କ୍ରିମ୍ଟା ସେଟାକେ ଲଗାଲି କି ମୋତେ ବହୁତ୍ କେଚ୍କେଚା ବି ଲାଗଲା ଲାଲ୍ ଲାଲ୍ ହେଇକିରି କେଥନିଟେ ବାହାର୍ଲା ସେ ଜିନିଷ୍ଟା ଲଗାଲି କି ସେଟାକେ କେଥିନି ମୋତେ କଷ୍ଟ ବି ହେଲା ସେ କ୍ରିମ୍ଟା ଲଗାଲି ଯେ କ୍ରିମ୍ଟା ନାଇଁ ଲଗେଇଥିଲେ ସେ ଭେଲ୍ ମୋତେ ଭଲ୍ ହେଇଥିତା ସେ କ୍ରିମ୍ ଲଗାଲି ବୋଲି ମୋତେ ବହୁତ୍ ଖରାପ୍ ମୋର ସ୍କିନ୍ କି ବହୁତ୍ ଖରାପ୍ କଲା ଫେରାନ୍ଲବ୍ଲି ନାଇଁ ଲଗାଇଲେ ବହୁତ୍ ବଢ଼ିଆ ହେଇଥିତା ସେଥିର୍ ଲାଗି ମୁଁ ଲଗେଇଦେଇଥିଲି ଲଗାଲି ପରେ ସେ କ୍ରିମ୍ଟା କେତ୍ନି ମୋତେ ଖରାପ୍ କଲା ଲାଲ୍ ଲାଲ୍ ହେଇକିରି ବାହାରିଲା ଧୋପ୍ ଧୋପ୍ ହେଇକିରି ବାହାରିଲା ସିନା ରିଆକ୍ସନ୍ କଲା ଛଉ ବାଗିଲ୍ ହେଲା ବହୁତ୍ କେଚ୍କେଚା ହେଲା ମୋର୍ ସେ ସେ କ୍ରିମ୍ଟା ଲଗାଲି ଯେ ଘିନି ମୋର୍ ସ୍କିନ୍କେ ବହୁତ୍ କେଚ୍କେଚା ହେଲା ସ୍କ୍ରିମ୍ ବହୁତ୍ ଇନଫେକ୍ସନ୍ ବି କଲା ଏଲର୍ଜି ବି ହେଲା ବହୁତ୍ କୀସମ୍ର ସେ ସ୍କ୍ରିମ୍ଟା ମୋର୍ ସ୍କିନ୍କି ବହୁତ୍ କେଚ୍କେଚା କରିନେଲା